ଗାଁ ଗାଁରେ ଖେଳ ମାଧ୍ୟମରେ ଆମେ ସମସ୍ତଙ୍କୁ ଜାଣିପାରୁ ସମସ୍ତଙ୍କ ସହିତ ମିଳିମିଶି ରହିପାରୁ ଯେମିତିକି ଆମେ କେଉଁଠି ଯଦି ଖେଳ ହେଉଛି ବିଭିନ୍ନ ବିଭିନ୍ନ ଗାଁରୁ ଆସିକି ଗୋଟିଏ ପଞ୍ଚାୟତରେ ସେ ଖେଳ ହୁଏ ଆଉ ସେ ପଞ୍ଚାୟତ ରେ ଯିଏ କିଏ ଜିତେ ତ କିଏ ହାରେ କିନ୍ତୁ ସେ ପଞ୍ଚାୟତକୁ ଆସିଥିବା ସମସ୍ତ ଖେଳାଳି ସମସ୍ତେ ଲୋକ ଯେତେବେଳେ ଏକଗ୍ରତ ହୁଅନ୍ତି ସେ ସମୟରେ ଆମେ ବହୁତ ନୂଆ ନୂଆ ଲୋକମାନଙ୍କୁ ଜାଣି ପାରୁଛୁ ନୂଆ ନୂଆ ଲୋକ ସହିତ ସମ୍ପର୍କ ରଖିପାରୁଛୁ ନୂଆ ନୂଆ ଲୋକ ସହିତ କଥାବାର୍ତ୍ତା ହୋଇପାରୁଛୁ ଏମତି ହୋଇକି ଆମେ ଖେଳ ମାଧ୍ୟମରେ ମଧ୍ୟ ଆମର ସାମାଜିକ ସମ୍ପର୍କ ବଢ଼େଇ ପାରୁଛୁ